ଆମ ଘରରେ ଫିଲ୍ଟରରେ ପାଣି ରଖସୁଁ ଫିଲ୍ଟର ପାଣି ପିଆ ପିଇ କରସୁଁ କି ଗୋଟେ ଡ୍ରମରେ ବି ରଖିକିରି ତା ଡାବିକିରି ପାଣି ରଖସୁଁ ସେ ପାଣି ଆମେ ଖିଆ ପିଆ ରନ୍ଧା ବଢ଼ା ଆମେ କରସୁଁ ବି ସେ ପାଣି ଆମେ ତାହାକୁ ଦେସୁଁ ଯଦି ଫିଲ୍ଟର ପାଣି ପିଇଲେ ସେଇଟା ହେଉଛି ସଫା ପାାଣିଆ ଆଉ ଯଦି ବାହାରର ପାଣି ପିଇମା ରୋଗ ବ୍ୟାଧି ତା ହେବା ଡକ୍ଟରକେ ଦେଖାବାର ପଡ଼ବା ଖର୍ଚ୍ଚା ବାଦି ହେବା ଫିଲ୍ଟର ପାଣି ପିଇବାର୍ଟା ବହୁତ ଭଲ୍ ଆଉ ଫିଲ୍ଟର ପାଣି ପିଇଲେ ବି ଦେହକେ ବି ଭଲ୍ ରଖୁଛେ ଅଭ୍ୟାସ ଆମର ଫିଲ୍ଟର ପାଣିରେ ଅଭ୍ୟାସ ଅଛେ ଆଉ ଖାଦ୍ୟ ବି ଭଲ୍ ଲାଗ୍ସି କୌଣସି ରୋଗ ବ୍ୟାଧି ନାଇଁ ହଏ